ହଁ ହଁ ଯିବା ଆଉ

ହଁ ହଉ କୁହ କେବେ ଏଇ ଯୋଉ ନୂଆ ବର୍ଷ ନୂଆ ବର୍ଷକୁ ହଁ ହଁ ହଉ କିଏ କିଏ ତମେ ବାହାରୁଛ ନା ଆମେ ଖାଲି ଫ୍ୟାମିଲି ଦୁଇ ଜଣ

ହଁ ଆଉ କୋଉଦିନ କ ଯିବା ପାଇଁ ଠିକ୍ କର ଡେଟ୍ ଠିକ୍ କର ହଉ ଗାଡ଼ି ଘୋଡ଼ା କ'ଣ ବୋଲେରୋଫୋଲେର ଟେ କରିବା ଆଉ ଅଧିକ କାଇଁ କରିବା ସେଇଟା ବି କେତେ ନେବ ହେଇ ଅନୁସାରେ କରିବା ଆଉ ଦେଖିକି ଆଉ ଭଡ଼ା ନେଇକି କରିବା ଆଉ ଭଡ଼ା ଏତିକି ନେଲା ତା'ର ଅଧା ଅଧା କରିଦେବା ଆଉ ଯାହା ହେବ ଆଉ ହୁଁ ଯାହା ଗାଡ଼ି ନେଲା ଧର ହଜାରେ ତୋର ପାଞ୍ଚଶହ ମୋର ପାଞ୍ଚଶହ ଆଉ କ'ଣ

ହେଇ ଅନୁସାରେ ଗାଡ଼ି ବୁଝିବା ଆଉ ତୁ ବୁଝିବୁ ଗାଡ଼ି ନା ମୁଁ ବୁଝିବି ଗାଡ଼ି ହଁ ହଉ ହଉ ମୁଁ ବୁଝିଦେବି ଗୋଟେ ଗାଡ଼ି ଆଉ ତାରିଖଟା କ'ଣ ମୁଁ ତୋତେ ଜଣେଇଦେବି ହେଲା

ହଁ ହଉ ଇଆଡ଼େ ଭୋଜି ଭୋଜି କରିକି ଆସିବା ବୁଲିକି ଏଇ ପାହାଡ଼ ପାହାଡ଼ ପାହାଡ଼ରେ ଭୋଜି କରିକି ଆସିବା ଆଉ ସବୁ ସାମାନ ନେଇଯାଇଥିବା ଏଠି ରୋଷେଇବାସ କରିକି ଖିଆପିଆ କରିକି ଯେତେବେଳେ ହଉ ଆସିବା ଆଉ

ଠିକ୍ ହେଇଗଲା ତ ଯିବା ପାଇଁ ଆଉ କ'ଣ କହିବୁ